ଆମ ଜମିର ଯଦି ଗଣ୍ଡଗୋଳ ଲାଗିଥାଏ ଆମେ ପ୍ରଥମେ ପୁଲିସକୁ ଇନଫର୍ମ କରୁ ପୁଲିସ ଆସେ ବା ପୁଲିସ ଆମକୁ କୁହେ ଅମିନ ଡାକିବାକୁ ଅମିନ ଡାକୁ ଜମିର ମପାଚୁପା ହୁଏ ମପଚୁପା ହେଲେ ଯାହାସାଙ୍ଗରେ ଝଗଡ଼ା ହେଇଥାଏ ଯେ ତାର ହେଲା ତାର ନଚେତ ମୋର ହେଲା ମୋର କିନ୍ତୁ ଆମେ ଅଲଗା ଜମିର ନିଜକୁ ନିଜ ଆଡ଼କୁ ନେଇ ଆସୁ ପ୍ରଥମେ ପୁଲିସ ଆସିବେ ତାପରେ ସେମାନେ କୁହନ୍ତି ଅମିନକୁ ଡାକିବା ପାଇଁ ଅମିନ ଡାକି କାରବାର କରାଯାଏ ଅମିନ ମାପଚୁପ କରିସାରିଲା ପରେ ଯାହା ଜମିରୁ ଯିଏ ନବା କଥା ସିଏ ପାଇପାରିବେ